ହଁ ବାବୁ ଆମେ ଗାଁ ଗହଳିର ଲୋକମାନେ ଏଇ ଚାଷବାସକୁ ଭରଷା କରିକିରି ବଞ୍ଚିଛୁ ଚାଷବାସ ଯଦି ନ ହେଲା ମରୁଡ଼ି ଯେଉଁଥର ହେଉଛି ଚଳିବାକୁ ଭାରି କଷ୍ଟ ହେଉଛି ସରକାର ଟିକିଏ ଏଥିପ୍ରତି ଧ୍ୟାନ ଦେଲେ ଏଁ ଚାଷୀଟି ଚାଷ କରିପାରନ୍ତା ଟିକିଏ ଭଲରେ ଆଉ ଆଉ ପାଣିର ଘୋର ଅସୁବିଧା ଟିକିଏ ସରକାର ଏଥି ପ୍ରତି ଧ୍ୟାନଦେଇ

ତେଣୁ ପରିବାର ଟିକିଏ ଭଲରେ ଟିକିଏ ଚଳାଇ ପାରନ୍ତା ଆଉ ଚାଷ ନହେଇ ମରୁଡ଼ି ଯଦି ହେଇଯାଉଛି ପରିବାର ଚଳାଇବାକୁ ବହୁତ କଷ୍ଟ ହେଉଛି ତେଣୁ ସରକାର ଟିକିଏ ଧ୍ୟାନଦେବା ଦରକାର ପାଣି ଟିକିଏ ଠିକ୍ ଚାଷବାସ ସମୟରେ ଏଇ ଚାଷ ଜମିକୁ ପାଣି ମଡ଼େଇବା ପାଇଁ କେନାଲଫେନାଲରେ ପାଣିର ସୁବିଧା ଟିକିଏ କରେଇ ଦିଅନ୍ତେ ଆଉ ବାକି ଯେଉଁଠି ଯେମିତି ଏଇ ବର୍ଷା ପାଣି ଉପରେ ଭରଷା କରି ଚାଷ କରୁଛନ୍ତି ଚାଷ ହେଉଛି ଯାହା ଯେମିତି ସେମିତିରେ ଚଳୁଛନ୍ତି ଆଉ ବୋରିଙ୍ଗଫୋରିଙ୍ଗ ବି କିଛି କିଛି ଲୋକଙ୍କର ଅଛି ଏଇ ପୁଳା ପୁଳା ଚାଷ କରୁଛନ୍ତି ଆଉ ବାକି ରହିଲା ଆମର ସରକାର ଟିକିଏ ଯଦି ପ୍ରୋତ୍ସାହନ ଦିଅନ୍ତେ ଏଇ ସରକାରୀ ସାହାଯ୍ୟରେ କିଛି ଚାଷବାସ କରି ହୁଅନ୍ତା ଆଉ